ସହର ଅପେକ୍ଷା ଆମ ନିଜ ଅଞ୍ଚଳର କ୍ଲିନିକ୍ ସେବା ବିଷୟରେ ମୁଁ କିଛି କହିବାକୁ ଯାଉଛି ଆମ ଅଞ୍ଚଳରେ ଛୋଟିଆ କ୍ଲିନିକ୍ଟିଏ ଅଛି ସେଠି ଏମର୍ଜେନ୍ସି ସ୍ୱାସ୍ଥ୍ୟ ସେବା ଆମେ ପାଇପାରୁଛୁ କିନ୍ତୁ ଅଧିକ ସୁବିଧା ଆମେ ପାଇପାରୁନୁ ଯେମିତିକି ବଡ଼ ସମସ୍ୟା ଯଦି ହେଇଥିବ ତାହେଲେ ଆମେ ବାଧ୍ୟ ହେଇକି ସହରକୁ ଯିବା ପାଇଁ ପସନ୍ଦ କରିଥାଉ ଅଞ୍ଚଳରେ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଗୁଣବତା ଅଛି ସେଇଟା ବି ଭଲ କିନ୍ତୁ ସେଠି ସବୁପ୍ରକାର ସୁବିଧା ଆମେ ପାଇପାରିନଥାଉ ଯାହାଦ୍ୱାରାକି ଆମେ ସହରକୁ ଯିବା ପାଇଁ ପସନ୍ଦ କରି କରିଥାଉ ଏବଂ ଅଞ୍ଚଳର ଲୋକମାନେ ମଧ୍ୟ ସହରକୁ ଯିବା ପାଇଁ ରାଜି ହେଇନଥିବେ କିନ୍ତୁ ଯିବା ପାଇଁ ବାଧ୍ୟ କାହିଁକିନା ସମସ୍ତଙ୍କ ହାତରେ ପଇସା ବି ନଥାଏ ଗାଡ଼ି ଟିକେଟ୍ କରିକିନା ଯିବା ପାଇଁ ଆମ୍ବୁଲାନ୍ସର ସେବା ଅଛି କିନ୍ତୁ ଆମ୍ବୁଲାନ୍ସର ସେବା ଅଛି କିନ୍ତୁ ଆମ୍ବୁଲାନ୍ସ ନେଇକି ହସ୍ପିଟାଲରେ ପହଞ୍ଚାଇ ଦବ ହେଲେ ଆମେ ସେଠି ରହିବା ଖାଇବା ଏବଂ ପେସେଣ୍ଟର ଲୋକମାନେ ବାହାରେ କିଣା ଖାଦ୍ୟ ସବୁକିଛି କିଣା ବୋଲିକିନା ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ବି ନିର୍ଭର କରିଥାନ୍ତି କିନ୍ତୁ ଅଧିକ ଫ୍ୟାସିଲିଟି ପାଇପାରିନଥାନ୍ତି ଅଞ୍ଚଳରେ ଥିବା କ୍ଲିନିକଟିକୁ ସେଥିପାଇଁ ସହରରେ ଯିବା ପାଇଁ ବାଧ୍ୟ ବାଧ୍ୟତାରେ ଯାଇଥାନ୍ତି